ହ୍ୟାଲୋ ଭାଇ ମୁଁ ଗୋଟେ କ୍ୟାବ୍ ବୁକ୍ କରିବାକୁ ଚାହୁଁଛି ମୁଁ ମୋର ଫ୍ୟାମିଲି ସାଙ୍ଗେ ଭୁବନେଶ୍ୱର ବୁଲିବାକୁ ଯାଉଛି ତ ତୁମେ ମୋତେ ତୁମର କ୍ୟାବ୍ ଦେଇ ଦିଅନ୍ତୁ ମୁଁ ତ ନିଜେ ଡ୍ରାଇଭର୍ ମୁଁ ନିଜେ ଚଲାଇ ପାରିବି ଆଉ ମୁଁ ମୋ ଫ୍ୟାମିଲି ସାଙ୍ଗେ ବୁଲିବାକୁ ଯାଉଛି ଭୁବନେଶ୍ୱର ଆପଣଙ୍କ କ୍ୟାବ୍ ପିଛା କେତେ କୁହନ୍ତୁ କିମି ପିଛା ଭଡ଼ା କେତେ ନେବେ ଶହେ ଟଙ୍କା ନିଅନ୍ତୁ ଶହେ ଟଙ୍କାର ମୁଁ ଅଶି ଟଙ୍କା ତୁମକୁ ଦେବି ଆଉ ମୁଁ ମୋର ସାଙ୍ଗସାଥି ମୋର ପରିବାର ସାଙ୍ଗେ ମୁଁ ବୁଲିବାକୁ ଯାଉଛି ମୁଁ ବୁଲିବାକୁ ଚାହୁଁଛି ଆଉ ସେଇଠି ଯିବି ମୁଁ ତିନି ଦିନ ଥିବି ଆଉ ତିନି ଦିନରେ ରିଟର୍ଣ୍ଣ ହେଇକି ପଳାଇବି ଯିବା ପାଇଁ ତିନି ଦିନ ଆସିବା ପାଇଁ ତିନି ଦିନ ତ ତୁମେ କେତେ ନେବ ସେଇଟା କୁହ ଆଉ ଭଡ଼ାଟା କେତେ ନେବ ସେଇଟାକ ଆଉ ମୁଁ ଭୁବନେଶ୍ୱର ଯିବାକୁ ଚାହୁଁଛି ଭୁବନେଶ୍ୱରରେ ଯିବି ବୁଲିବି ସେଠି ରହିବି ଖାଇବି ପିଇବି ମସ୍ତିକି ଆଉ ରହିବି ଆସିବି ଆଉ ଆଉ ସେଠି ମୋ ସାଙ୍ଗମାନ ସାଙ୍ଗ ସବୁ ସେଲ୍ଫି ଉଠାଇବି ଫଟୋ ଉଠାଇବି ବୁଲିବୁ ସବୁ ନୂଆ ନୂଆ ପ୍ଲେସ୍ ଭଲ ଦେଖିବୁ ତା'ପରେ ଆଉ ଟିକେ କୋଣାର୍କ ବି ଟିକେ ଯିବୁ ବୁଲିକି ଆସିବୁ ତା'ପରେ ହବ ଯଦି ପୁରୀରେ ବି ଟିକେ ଯିବୁ କେତେ ପଇସା ହବ ମୋତେ କହିଦିଅ ଯଦି ପଇସା ଯଦି ବେଶୀ ହେଇଯିବ ତା'ହେଲେ ଆମେ ପରେ କଥା ହେବା ସେ ବିଷୟରେ କିନ୍ତୁ ଏବେ ମୁଁ ତୁମ ଗାଡ଼ି ନେବାକୁ ଚାହୁଁଛି ମୋତେ ତୁମ ଗାଡ଼ି ଦିଅ ଆଉ ଆମେ ଯିବୁ ଭଲରେ ଯାଇକି ଆସିବୁ ତା'ପରେ ପଇସା ପତ୍ରର କଥା ପରେ କଥା ହେବା ହେଲା ତ ପ୍ଲିଜ୍ ଦେଇଥାଉ